ଆମକୁ ଓଜନ ବଢ଼ାବା ଲାଗି ହେଲେ ଆମକୁ ତ ବହୁତ୍ କିଛୁ ଖାଏବାର୍ ପଡ଼୍ବା କେତେ ପ୍ରୋଟିନ୍ ଖାଏବାର୍ ପଡ଼୍ବା ହରଲିକ୍ସ୍ ସେଇଟା ମାନେ ବି ଘର୍ ଲୋକ୍ ଖୁଆସନ୍ କେନ୍ତା କଲେ ମୋର୍ ଝିର ଓଜନ୍ ବଢ଼୍ବା ଆମକୁ ବି ଦରକାର୍ ଥିସି କି ଓଜନ୍ ବଢ଼ା ଲାଗି ବହୁତ୍ ଭଲ୍ ଲାଗ୍ସି ବଇଲେ ଓଜନ୍ ତ ସବକେ ଭଲ୍ ଲାଗ୍ସି ବଢ଼ାବା ଲାଗି ତ ଆମେ କାଣା ଖେଏଲେ ସେ ଓଜନ୍ ଟା ବଢ଼ି ପାର୍ବା କେନ୍ତା ରହେଲେ ଓଜନ୍ ବଢ଼ିବା ବା କେନ୍ ଏକ୍ସରସାଇଜ୍ କଲେ ବି ଆମ ଓଜନ୍ ବଢ଼ିବା ଏକ୍ସରସାଇଜ୍ ବି ତ ଓଜନ୍ ହିଁ ବଢ଼୍ସି ତ ଆମେ ରାତିରାତି ଆମେ ଗୁରସ୍ ହରଲିକ୍ସ୍ ଖାଇଥାଉଁ ଆଉ ଖାଏଲା ବେଲେ ବି ଏନ୍ତା କଦେଲ୍ ଖାଇ ସାଇଲା ବାଦ୍ ବି ଆମକୁ ଆମକୁ କଦେଲ୍ ଖୁଅନ୍ ଘରେ ଯେନ୍ତା କି ଆମର୍ ଓଜନ୍ ବଢ଼୍ସି ତ ଆମେ ବହୁତ୍ କେତେ କିଛୁ ଖାଇଥାଉଁ ତ ଓଜନ୍ ବଢ଼ାବା ଲାଗି ତ ବହୁତ୍ କିଛୁ ବି ଘରେ ଉପଚାର୍ ମାନେ କରସନ୍ କେନ୍ତା କଲେ ମୋର୍ ଝିର ଓଜନ୍ ବଢ଼୍ବା ଆମେ କାଣା ଖୁଆମୁ ଆଉ ଅଧା ଲୁକର୍ ଓଜନ୍ ବି ନାଇଁ ବଢ଼େ ଯେତେ ଜାଣା ଖାଉଥିଲେ ବି ସେ ଓଜନଟା ନେଇଁ ବଢ଼୍ସି ତ ସେମାନେ ମାନେ ବି ହସ୍ପିଟାଲ୍ ମାନକୁଁ ବି ଯାଇସନ୍ କେନ୍ତା ମୋର୍ ଓଜନ୍ ନାଇଁ ବଢ଼୍ବା ଏନ୍ତା ସେନ୍ତା ଆଉ ଓଜନ୍ ବଢ଼ାବା ଲାଗି ଟାବଲେଟ୍ ଖାଏଲେ ଟାବଲେଟ୍ ତ ଯଦି ଖାଏମା ବଲେ ଆମର୍ ଲାଗି ଭଲ୍ ନାଇସେ କୀଡ଼ନୀ କେ ସେଇଟା ଧର୍ସି ତ ଟେବଲେଟ୍ ନାଇଁ ଖାଏବାର୍ କଥା ଓଜନ୍ ବଢ଼ାବା ଲାଗି ତ ଆମକୁ କିଛୁ ଏକ୍ସରସାଇଜ୍ କରବାର୍ କଥା ଯେନ୍ତା କି ଆମର୍ ଓଜନ୍ ବଢ଼ି ପାର୍ବା ତ ଆମେ ଖାଏବାର୍ ବି ଲାଗି ଖାଏବାର୍ ବି ଜରୁରତ୍ ଆଏ ଆମକୁ ତ ଅଧା ଲୋକ୍ ଖାଏଲେ ବି ତାକଁର୍ ଓଜନ୍ ଟା ନାଇଁ ବଢ଼୍ସି ତ ତାକଁର୍ ଲାଗି ବହୁତ୍ କେତେ କିଛୁ ଡକ୍ଟର୍ ମାନକୁଁ ଦେଖା ପଡ଼୍ସି କେନ୍ତା ନାଇଁ ବଢ଼୍ବାର୍ କେନ୍ତା ନାଇଁ ତ ତାକୁଁ ମାନକୁଁ ଡକ୍ଟର୍ର ବି ହେଲ୍ପ୍ ପଡ଼୍ସି ତ ହେତିର୍ ଲାଗି ଅଧା ଲୁକକୁଁ ଛୁଆଦିନୁ ବି ଓଜନ୍ ବଢ଼ାସ ଛୁଆଦିନୁ ବି ତାକଁର୍ ଓଜନ୍ ଟା ଠିକ୍ ସେ ଥିସି ଯେନ୍ତା ବଡ଼ ହେଲେ ବି ଆପନେ ଓଜନ୍ ଟା କମି ଯାଏସି ତ ସେଇଥିଲାଗି ବି ଆମ୍ ଓଜନ୍ ମାନେ ମାନେ ଟିକେ ଆମକୁ ଫିଟ୍ ରହେଲେ ଯାଇକି ସେ ଆମର୍ ଦିହିଟା ଫିଟ୍ ରହେବା ତ ଆମେ କିଛୁ ଗୋଟେ ଖାଏମା ବଲେ କିଛୁ ପୂରା ଠିକ୍ ସେ ଖାଏମା ବେଲେ ସେ ଓଜନ୍ ଟା ବଢ଼ିବା ଠିକ୍ ସେ ସବୁ କାମ୍ ଭୁତା ବି କରବାର୍ କଥା ଆଉ ଖାନାପିନା ବି କରବାର୍ କଥା ଆହୁରି ବହୁତ୍ କିଛି ଅଛେ ଓଜନ୍ ବଢ଼ାବା ଲାଗି ଯେନ୍ଟାକି ଆମକୁ ଭଲ୍ ଓଜନ୍ ବଢ଼ାବା ଲାଗି ଭଲ୍ ଲାଗ୍ସି ଆଉ ଏତେ ବି ଚେଷ୍ଟା ନାଇକି ଯଅ ଓଜନ୍ ବି ଭଲ୍ ନାଇସେ ଠିକ୍ ମିଡ଼ିୟମ୍ ରହେବାର୍ ବେଟର୍ ଏ ଯା ହଉ ହେତି ଲାଗି ଆମେ ଖାଇଥାଉଁ ବହୁତ୍ ସାରା ପ୍ରକାର୍ ଖାନାମାନେ ଖାଇଥାଉଁ ଯେନତା ଆମେ ଆମର୍ ଓଜନ୍ ଟା ବଢ଼୍ବା